ଏବେ ପର୍ଯ୍ୟନ୍ତ ମୁଁ କାହାଠାରୁ ବି ନୃତ୍ୟ ଶିଖି ନାହିଁ କିନ୍ତୁ ମୋର ବହୁତ ଇଚ୍ଛା ଅଛି ଶିଖିବା ପାଇଁ ମୋତେ ଓଡ଼ିଶୀ ନୃତ୍ୟ ବହୁତ ପସନ୍ଦ ବହୁତ ଭଲ ଲାଗେ ଓଡ଼ିଶାର ପ୍ରଖ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ଵତଜୋଶୀ ମୋତେ ତାଙ୍କଠାରୁ ନୃତ୍ୟ ଶିଖିବାକୁ ବହୁତ ଇଚ୍ଛା ରହିଛି ଏପ୍ ଏପର୍ଯ୍ୟନ୍ତ ମୋତେ ସେହି ସୁଯୋଗ ମିଳିନାହିଁ ଯେଉଁ ସୁଯୋଗ ଦ୍ୱାରା ମୁଁ ତାଙ୍କଠୁ ନୃତ୍ୟ ଶିଖିପାରିବି କି ଅନ୍ୟ କାହାଠୁ ବି ନୃତ୍ୟ ଶିଖିପାରିବି ମୋତେ ଏହିି ସୁଯୋଗ ମିଳିଲେ ମୁଁ ବହୁତ ଧନ୍ୟମନ ହେ କରିବି ନିଜକୁ ଏବଂ ମୁଁ ନିଜର କୋରିଓଗ୍ରାଫି କର ମଧ୍ୟ କରି ନାହିଁ ଏମ୍ ଏହିପରି କୋରିଓଗ୍ରାଫି ମଧ୍ୟ କରିନାହିଁ ଯଦି ସୁଯୋଗ ମିଳେ ମୁଁ କୋରିଓଗ୍ରାଫି ତଥା ଶିଖିବାକୁ ବି ବହୁତ ପସନ୍ଦ କରିବି